ଆଗକାଳରେ ସବୁ କ୍ୟାମେରା ଛୋଟମାନେ ବହୁତ ଲୋ କ୍ୱାଲିଟି କ୍ୟାମେରା ଥିଲା ଏବଂ ମଧ୍ୟ ସବୁ ଲୋକମାନେ କିପ୍ୟାଡ଼୍ ଫୋନ୍ ଧରୁଥିଲେ ପୁରୁଣା କ୍ୟାମେରା ବହୁତ ପୁରୁଣା କ୍ୟାମେରା ଦେଉଥିଲେ ଫଟୋ ଏତେ ମାନେ ଭଲ ଆସୁଥିଲା ଝାପ୍ସା ଆସୁଥିଲା କଳା ଆସୁଥିଲା ଏମିତି ସବୁ ଫଟୋ ଆସୁଥିଲା ହେଲେ ଏବେକା ଯୋଉ ମୋବାଇଲ୍ ବାହାରିଲାଣି ଆଗ ବେଳର କ୍ୟାମେରା ଅପେକ୍ଷା ଏବେକା ମୋବାଇଲ୍ ବହୁତ ମାନେ ଭଲ ଆସୁଚି ଫଟୋ ବହୁତ ଭଲ ଆଇଫୋନ୍ ହେଉ ସାମସଙ୍ଗ୍ ହେଉ ସାମସଙ୍ଗ୍ ଗ୍ୟାଲାକ୍ସି ଏସ୍ ଟ୍ୱେଣ୍ଟି ଥ୍ରୀ ଅଲଟ୍ରା ଆଇଫୋନ୍ ଏସବୁ ଫଟୋ ଏଇସବୁ ମୋବାଇଲ୍ରେ ଭଲ ଫଟୋ ବହୁତ ଭଲ ଫଟୋ ଆସୁଛି ଏବେକା କ୍ୟାମେରାର ଛାଡ଼ ବହୁତ କ୍ୟାମେରା ବହୁତ ହାଇ କ୍ଵାଲିଟି ଭଲ ଫଟୋ ଆସୁଚି ମଧ୍ୟ ମାନେ ବହୁତ ମାନେ ଭଲ କରୁଚନ୍ତି ଆଗକାଳରେ ଯେତେ ଲୋକମାନେ କିଛି ମାନେ ବାହାଘରପାହାଘର ହଉ ସେ ହେଉ ମାନେ ଆଗକାଳର ଦେଖିଛି ଫଟୋ ଦେଖିଥିଲି ଜେଜେବାପାଙ୍କ ଜେଜେବାଙ୍କର ଫଟୋ ଦେଖିଥିଲି ଆଗକାଳରେ ବହୁତ ମାନେ ଫଟୋରେ କଳା କଳା ଆସୁଥିଲା ଇଏ ଆସୁଥିଲା ସେ ମାନେ ଆଗକାଳରେ କ୍ୟାମେରା ଭଲ ନଥିଲା ଏତେ ଝାପ୍ସା ଆସୁଥିଲା ହେଲେ ଏବେକା ଯେତେ ଦେଖିଛି ମୁଁ ଏବେକା ଯେତେ ମାନେ କରିଚନ୍ତି ସବୁ ଭିଡ଼ିଓ ହେଉ ଭିଡ଼ିଓ ସୁଟିଂ କରୁଛନ୍ତି ଯେଉଁ କେବେ ବାହାଘରମହାଘର କଲେ ଏବେକା ଯେଉଁ କ୍ୟାମେରାରେ କରୁଛନ୍ତି ଯେଉଁ ଭିଡ଼ିଓ କରୁଛନ୍ତି ପୁରା ଆସୁଛି ପୁରା କାଚ ପୁରା ଆସୁଛି ଭିଡ଼ିଓ ଆସୁଛି ଫଟୋ ଆସୁଛି କାଚ ଭଳିଆ ଆସୁଛି ପୁରା ଏବଂ ଏବେ ଦେଖିଥିଲି ଯେଉଁ ଫଟୋ ବି ମଧ୍ୟ ସେ କ୍ୟାମେରାରେ ବହୁତ ଏଡ଼ିଟିଂବେଡ଼ିଟିଂ ହେଉଛି ବହୁତ ଭଲ ଏବେକା ଏବେକା ମୋବାଇଲ୍ ବହୁତ ଭଲ ଆଉ ମୋତେ ବହୁତ ଭଲ ଲାଗୁଛି ଏବେକା ମୋବାଇଲ୍ ସବୁ ମଧ୍ୟ ଏଇ ମୋବାଇଲ୍ ମୋତେ ବହୁତ ଭଲ ଲାଗେ ଏ ମୋବାଇଲ୍ ହେଉ କ୍ୟାମେରା ହେଉ କ୍ୟାମେରାଟା କ୍ୟାମେରା ତ ବହୁତ ପୁରା କାଚ ଭଳିଆ ଫଟୋ ଆସିବ ବର୍ତ୍ତମାନ ଏହା ସହଜ ଲାଗୁଛି ଆଉ